ମୋ ପୁଅର ଜନ୍ମଦିନ ଥିଲା ତେଣୁ ପାଖ ବଜାରକୁ ଯାଇଥିଲି ସେଠାରେ ବିଭିନ୍ନ ପ୍ରକାର ଦୋକାନକୁ ଯାଇ ଦୋକାନୀ ଦେଖାଇଲେ ବିଭିନ୍ନ ପ୍ରକାର ଜିନ୍ସର କପଡ଼ା ଦେଖାଇଲେ ସେ କପଡ଼ାର ରେଟ୍ କିଏ ଦୁଇ ହଜାର ତିନି ହଜାର ପାଞ୍ଚ ହଜାର ଏମିତି ଦାମୀ ଦାମୀ ଜିନିଷ ଦେଖାଇଲେ ଦାମୀ ଦାମୀ ଜିନ୍ସ କପଡ଼ା ଦେଖାଇବା ଭିତରେ ମୋତେ ମୋ ପାଖରେ ଏତେ ପଇସା ନାହିଁ ତେଣୁ କରି ମୁଁ ସାତଶହ ଟଙ୍କାରେ ଦୋକାନୀ କି କହିଲି ସେ ଜିନ୍ସ କପଡ଼ା ଦେଖାଇଲେ ସେହି ସାତଶହ ଟଙ୍କାରେ ମୁଁ ପ୍ୟାଣ୍ଟ ଗୋଟିଏ ମୋ ପୁଅ ପାଇଁ କିଣିକି ଆଣିଥିଲି ତେଣୁ ତା'କୁ ସେ ପିନ୍ଧୁଛି